ଭାରତର ସବୁଠାରୁ ବଡ଼ ପର୍ବ ହେଲା ହୋଲି ପର୍ବ ଏହା ଦୋଳ ପୂର୍ଣ୍ଣମା ପର ଦିନ ହୋଲି ପର୍ବଟା ପାଳନ କରାଯାଏ ଏଥିରେ ଆମର ରଙ୍ଗର ଖେଳ ହୋଲି ହେଲା ଆମ ରଙ୍ଗର ଖେଳ ଏଥିରେ ଭାଇ ଭଉଣୀ ଆଉ ଭାଇ ଭାଇ ଭିତର ଶତ୍ରୁତା ଦୂର କରିକି ସମସ୍ତେ ସମସ୍ତଙ୍କୁ ରଙ୍ଗଟା ପିନ୍ଧାନ୍ତି ଏଥିରେ ବି ଆମର ସରକାରି ବେସରକାରୀ ଅନୁଷ୍ଠାନମାନଙ୍କର ସବୁ ବନ୍ଦ ରୁହେ ଆଉ ଏଥିରେ ଆମର ଶତ୍ରୁତା ଦୂର ହେଇକି ଆମେ ସମସ୍ତେ ସମସ୍ତଙ୍କୁ ରଙ୍ଗ ଲଗାନ୍ତି ଆଉ ହୋଲିକା ହୋଲି ପର୍ବ ଦିନ ବି ହୋଲିକା ଦହନ ହୁଏ ସେଥିରେ ବି ସମସ୍ତେ ସାମିଲ ହୋଇ ହୋଲି ହୋଲିକା ଦାହନ ଦହନ କରନ୍ତି ଆଉ ଶତ୍ରୁ ମନୋଭାବ ଦୂର କରିକି ସମସ୍ତେ ସମସ୍ତଙ୍କର ଆପଣାର ହୋଇଯାଆନ୍ତି